ଆମ ଗାଁରେ ଦୁର୍ବଳ ସରକାରୀ ସେବା ଯେପରି କି କଲେଜ ନାହିଁ ଲୋକ ପିଲାମାନେ ପଢ଼ିବା ପାଇଁ ବହୁତ ଦୂର ବାଟ ଯାଉଛନ୍ତି ପରିବେଶ ଅବକ୍ଷେୟ ଯେପରି କି ଗଛ ଗୁଡ଼ିକ କାଟି ଦେଉଛନ୍ତି ଲୋକମାନେ ରାସ୍ତାକଡ଼ରେ ଗଛ ଲଗାଇବା ପାଇଁ ଯେମିତି ବ୍ୟବହାର କରିପାରିବେ ସ୍ୱାସ୍ଥ୍ୟ ସମାନତା ଯେପରି କି ଆମ ଗାଁରେ ଆମ ପଞ୍ଚାୟତରେ କୌଣସି ହସ୍ପିଟାଲ ନାହିଁ ଲୋକମାନେ ରୋଗ ହେଲେ ଦଶ ପନ୍ଦର କିଲୋମିଟର ଯିବାକୁ ପଡ଼ୁଛି ଯେମିତି କି ଯିବା ପାଇଁ ଯାନବାହାନର ସୁବିଧା ମଧ୍ୟ ନାହିଁ ସମାଜରେ ଅଶାନ୍ତି ବଢ଼ୁଛି ରାଜନୈତିକ ଅବହେଳା ଯେମିତି କି ଲୋକମାନେ ଭାଇ ଭାଇ ମଧ୍ୟରେ ମାଡ଼ ପିଟ ରହୁଛନ୍ତି